ଚାଷୀ ମାନକର୍ ଲାଗି ବହୁତ ତାର୍ ମାନେ ସୁବିଧା କରିଛନ୍ ଆମର୍ ସରକାର୍ ବହୁତ କିଛି ତାର୍ ମାନେ ମିଲସି ସରକାରକର୍ ଆଡୁ କେନ୍ଦ୍ର ସରକାର୍ ଆଡୁ ବହୁତ ଭଲ୍ ଲାଗସି ଆଗୁରୁ ଆମେ ଆମର୍ ଚାଷ୍ କେ ତାର୍ ମାନେ କିଛି ତାର୍ ପାନ୍ ର ତାର୍ ମାନେ ଅସୁବିଧା ହଉଥିଲା ବେଲେ ସବୁଥିର୍ ସୁବିଧା ଆସିନ୍ କରି ଦେଇଛନ୍ ଆଘୁ ଆମେ ଲାଇନ୍ ଥି ତାର୍ ମାନେ ସବୁ କାମ୍ ଚଲଉଥିଲୁ ମଟର୍ ଚଲଉଥିଲୁ ଲାଇନ୍ ଥି ସରକାର୍ ନୂଆ ତାର୍ ମାନେ ଯୋଜନା କରିଛନ୍ତି ଯାହା ସୋଲାର୍ ଗୁଟେ ତାର୍ ମାନେ ଇଲେକ୍ଟ୍ରିକ୍ ଆସିଛି ସେଥି ତାର୍ ମାନେ ସବୁ କାମେ ଆମେ ଚାଷ୍ କରି ପାରୁଛୁ ଆରୁ ଭଲ୍ ତାର୍ ମାନେ ସୁବିଧା କରିଛନ୍ ସରକାର୍ ହେନ୍ତା କିଛି ନାଏସି ସବୁ ତାର୍ ମାନେ ଭଲ୍ ଅଛି